ଆମର ଅଧିକାଂଶ ସମୟରେ ଆମ ଓଡ଼ିଆ ର ଖବର କାଗଜ ଦେଖୁ ଓଡ଼ିଆ ଆମେ ଓଡ଼ିଆ ଆମ ଭାଷା ହେଲା ଓଡ଼ିଆ ଆମର ହିନ୍ଦୀ ଏତେ ପଢ଼ି ପାରୁନା କିନ୍ତୁ ଓଡ଼ିଆ ବି ଆମ ଚାଲେ ଆଉ କିଛି ବି ଚାଲେନି ଯଦି ଚାଲେ ଇଂଲିଶ ନ୍ୟୁଜ୍ ଚାଲେ କମ୍ ଓଡ଼ିଆ ଉପରେ ଆମର ସବୁ ଦେଶ ଦୁନିଆ ଖବର ଜାଣି ପାରୁ ଆମ ଅଞ୍ଚଳରେ ସବୁ ଖେଳ କୁଦ ନ୍ୟୁଜ୍ ଅନଲାଇନ୍ରେ ସବୁ ସମାଜ କେଉଁଠି ଆକ୍ସିଡ଼େଣ୍ଟ ହେଲା କ'ଣ ହେଲା କେଉଁଠି ପୋଗ୍ରାମ୍ ହେଲା ଆମର ସବୁ ଦେଖି ପାରୁ ଆମର ପର୍ବପର୍ବାଣି ଆମର ବି ସବୁ ଖବର କାଗଜରେ ବି ପଢ଼ି ପାରୁ ଯେ ଆଗତୁରା ଜାଣି ପାରୁ ଆଗୁରୁ ଆଉ କେଉଁ ଦିନ ଅଛି କ'ଣ ପର୍ବ କ'ଣ ହେଲା ଫେଷ୍ଟିଭାଲ୍ ଆମର ସବୁ ଜିନିଷ ଜାଣି ପାରୁ ଗଣମାଧ୍ୟମ ମଧ୍ୟ ଜାଣୁ ନ୍ୟୁଜ୍ ଅନଲାଇନ୍ ମାଧ୍ୟମ ମୋବାଇଲ୍ ଦ୍ଵାରା ବି ଜାଣି ପାରୁ ମାନେ ଆମ ଟିଭି ମାଧ୍ୟମରେ ଜାଣି ପାରୁ ନହେଲେ ନ୍ୟୁଜ୍ ମାଧ୍ୟମରେ ଜାଣୁ ଆମର ଅଧିକାଂଶ ସମୟ ରେ ଏଇଠି ଖବର କାଗଜ ଓଡ଼ିଆ ଚାଲେ ଓଡ଼ିଆ ଟା ଓଡ଼ିଆ ବି ପଢ଼ି ପାରୁ ଓଡ଼ିଆ ବୁଝି ପାରୁ ଓଡ଼ିଆ ବି ଭଲ ଲାଗେ ଶୁଣିବା ନିଜ ମାତୃଭାଷା